ଗାଁରେ ଆମେ ସ୍ୱର୍ଯ୍ୟମୁଖୀ କରୁ ଗାଁର ସେଟା ଟିକେ ଉନ୍ନତି ହୁଏ ଗାଁର ତେଲ ସୂର୍ଯ୍ୟମୁଖୀ କରିକି ମହୁ ଚାଷ ବି ହୁଏ ସେଠି ମହୁ ବସା ରହିଛି ମହୁ ଫେଣା ଆଣିକି ବାକ୍ସ ଆଣିକି ଥୋଉ ସୂର୍ଯ୍ୟମୁଖୀରୁ ମଞ୍ଜି ବାଡ଼ାଇକି ସେ ସେଟା ତେଲ ରନ୍ଧା ହୁଏ ସେ ଯେଉଁ ଗଛ ଗୁଡ଼ାକୁ ଆମେ ହାଣିକି ଆଣିକି ରଖିକି କାଠ କରୁ ଆଉ